ଆପଣ କି ଫୋଟୋଗ୍ରାଫର୍ କହୁଥିଲେ ଆମ ଘରେ ମ୍ୟାରେଜ୍ ଅଛି ତ ସେଇଥିପାଇଁ କଲ୍ କରିଥିଲି ଆପଣ ଫୋଟୋ କେମିତି ଉଠଉଛନ୍ତି ମ୍ୟାରେଜ୍ ର ଫାର୍ଷ୍ଟ ରୁ ଲାଷ୍ଟ ଯାଏ ସବୁ ଫୋଟୋ ଦରକାର ହଁ ହଁ

ଏରୋପ୍ଲେନ୍ ଭଳି କ୍ୟାମେରା ଅଛି ତମର ହୁଁ ହୁଁ ଆଉ ସେଗୁଡ଼ିକର ଭଡ଼ା କେତେ ନେବ ହୁଁ କିଛି କମ ହେବନି ଆଉ ଫୋଟୋ କେମିତି ବାହାରୁଛି ଭଲ ବାହାରୁଛି ତ ଫୋଟୋରେ ଆଲବମ୍ ସବୁଯାକ ଦରକାର କିନ୍ତୁ ମୋ ଭାଇ ର ବାହାଘର ତ ସେଥିପାଇଁ ଫାର୍ଷ୍ଟ ରୁ ଲାଷ୍ଟ ଯାଏ ସବୁ ଫୋଟୋ ମୋତେ ଦରକାର ସେଇଥିପାଇଁ ଆପଣଙ୍କୁ ଫୋଟୋ ମାତ୍ର ମୋର ସୁନ୍ଦରହେବା ଦରକାର ଆଉ ଆଲବମ୍ ବି ଦରକାର ମୋର ଫୋଟୋ ରୁ ଉଁ ହୁଁ ଆଉ ଭଡ଼ା ସେଥିରେ କିଛି କମିବନି କି ହଉ ଦେଖନ୍ତୁ ଟିକେ କମ ହେଇପାରିବ ଆପଣ ଚେଷ୍ଟାକଲେ ଟିକେ କମ ହେବ ଆପଣ ସେଇଟା ତ ଠିକ୍ ହଉ ଠିକ୍ ଅଛି ଆପଣ ପଠାନ୍ତୁ ଲୋକମାନଙ୍କୁ ମୁଁ ପଇସାଟା ଏରେଞ୍ଜ୍ କରୁଛି ସତର ତାରିଖରେ ଅଛି ମ୍ୟାରେଜ୍ ହଁ ହଁ ଠିକ୍ ଅଛି

ହୁଁ ହୁଁ ହଉ ନମସ୍କାର ରଖୁଛି ହେଲେ